ଏମିତି ଗୋଟେ ମୋର ପ୍ରିୟ ଖେଳ ହେଉଛି ଫୁଟ୍ବଲ୍ ସେଇଟା ମଧ୍ୟ ଆମ ଗାଁ ଗହଳିରେ ପ୍ରାୟ ଖୁବ୍ ଲୋକପ୍ରିୟ ଏବଂ ଆମେ ତାହାକୁ ଖେଳିଥାଉ ଏହି ଖେଳରେ ଗୋଟେ ଆୟତ ବର୍ଗାକର କ୍ଷେତ୍ର ଦରକାର ଏବଂ ସେ ଆୟତ ବର୍ଗାକର କ୍ଷେତ୍ରର ଉଭୟ ମୁୁଣ୍ଡରେ ଦୁଇଟି ଗୋଲ୍ ପୋଷ୍ଟ୍ ରହିଥାଏ ତେଣୁ ସେ ଗୋଲ୍ ପୋଷ୍ଟ୍ ଭିତରେ ଗୋଲ୍କିପର୍ ରହନ୍ତି ସେ ବଲ୍କୁ ରକ୍ଷା କରନ୍ତି ଏହି ଫୁଟ୍ବଲ୍ ମଧ୍ୟ ଦୁଇଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଇଥାଏ ଏଥିରେ ମଧ୍ୟ ଖେଳାଳି ସଂଖ୍ୟା ଏଗାର ଏବଂ ତାଙ୍କ ଭିତରୁ ଯଦି କିଏ ହାତ ହାନ୍ତି କିମ୍ବା ଭଲ ପ୍ରଦର୍ଶନ ନକରି ପାରନ୍ତି ତେବେ ସେଥିପାଇଁ ଖେଳାଳି ବଦଳର ନିୟମ ଅଛି ସେଥିପାଇଁ ଆଉ ବାହାରେ ଆଉ ତିନିଜଣ ରହିଥାନ୍ତି ସେମାନେ ବହୁ ବଦଳି ହିସାବରେ ସେମାନେ ମଧ୍ୟ ଖେଳିଥାନ୍ତି ଏହି ଖେଳରେ ମୁଖ୍ୟତଃ ଦୁଇ ପ୍ରକାରର ଯଥା ଯେଉଁମାନେ ଅଗ୍ରଭାଗରେ ଖେଳିଥାନ୍ତି ସେମାନଙ୍କ ଲକ୍ଷ୍ୟ ଥାଏ ସେମାନେ କେମିତି ବଲ୍କୁ ନେଇକି ଆର ଅନ୍ୟ ଟିମ୍ର ଗୋଲ୍ ପୋଷ୍ଟ୍ ଭିତରେ ପୂରେଇବା ଆଉ ଯେଉଁମାନେ ପଛରେ ଖେଳିଥାନ୍ତି ସେମାନଙ୍କୁ ଲକ୍ଷ୍ୟ ଥାଏ ଯେ ବିପକ୍ଷ ଦଳ ଯେତେବେଳେ ବଲ୍ ଧରିକି ଆସନ୍ତି ନିଜ ଗୋଲ୍ ପୋଷ୍ଟ୍ ଉପରେ ଭିତରକୁ ଠେଲିବା ପାଇଁ ସେମାନେ ସେମାନଙ୍କୁ ବାଧାରେ ବଲ୍ଟିକୁ ତାଙ୍କଠୁ ଛୋଡ଼େଇବା ପାଇଁ ଏହି ଖେଳରେ ବହୁତ ଗୁଡ଼ିଏ ନୀତି ନିୟମ ଅଛି ଯେମିତି ବଲ୍ ନିଜ ଦଳ ଯଦି ବଲ୍କୁ ମାରିଥିବ ଯଦି ଅନ୍ୟ ଦଳ ଅନ୍ୟ ଦଳ ଖେଳାଳି ପଛରେ ତ ନିଜେ ପ୍ରଥମ ସେ ତାଙ୍କ ପଛେ ରହିବ ତେବେ ତାହା ଅପ୍ସାଇଡ଼୍ରେ ଗଣାଯିବ ଏବଂ ସେଠାରେ ବିପକ୍ଷ ଦଳକୁ ସଟ୍ ମାରିବାର ସୁଯୋଗ ମିଳିବ ସେମିତି ଯେଉଁ ଖେଳାଳି ବିପଜ୍ଜନକ ଖେଳ ଖେଳିଥାନ୍ତି ବା ଗୋଡ଼ରେ ଅନ୍ୟ ଖେଳାଳିଙ୍କୁ ଗୋଇଠା ମାରିଥାନ୍ତି କିମ୍ବା କାହାକୁ ଆଘାତ ଦେବା ଉଦ୍ଦେଶ୍ୟରେ ଜାଣି ଶୁଣି ତାହାକୁ ପକେଇଥାନ୍ତି ଏବେ ସେଠାରେ ରେଡ଼୍ କାର୍ଡ଼ ଦିଆଯିବ ପୁଣି ଖେଳରେ ବିଭିନ୍ନ ପ୍ରକାର ଧକ୍କାର ଲାଗିଥାଏ ଏବଂ ପଡ଼ି ଯାଆନ୍ତି କିମ୍ବା ସେଠାରେ ମଧ୍ୟ ଫାଉଲ୍ ଦିଆଯିବ ଯେମିତି ଏହି ଖେଳକୁ ପରିଚାଳନା କରିବା ପାଇଁ ଜଣେ ରେଫର୍ରେ ଥାଆନ୍ତି ସେ ହୁଇସିଲ୍ ଧରିଥାନ୍ତି ଯଦି ଖେଳରେ କୌଣସି ପ୍ରକାର ବ୍ୟାଘାତ ଘଟେ ବା କୌଣସି ଖେଳାଳି ବିପଦଜନକ ଖେଳ ପ୍ରଦର୍ଶନ କରିଥାନ୍ତି ତେବେ ସେ ତାଙ୍କର ହୁଇସିଲ୍ ବଜେଇଥାନ୍ତି ହୁଇସିଲ୍ ଶୁଣିବା ସମସ୍ତ ଖେଳାଳିମାନ ରହି ଯାଆନ୍ତି ଏବଂ ଅନ୍ୟ ଦଳ ସେଠାରୁ ବଲ୍କୁ କିିକ୍ କରନ୍ତି ଏବଂ ଶେଷରେ ଯେଉଁ ଦଳ ବିପକ୍ଷ ଦଳର ଗୋଲ୍ ପୋଷ୍ଟ୍ ଭିତରକୁ ଅଧିକ ପରିମାଣର ଗୋଲ୍ ଦେଇଥାଏ ସେ ବିଜୟ ହୁଏ ଯଦି ଗୋଲ୍ ସ୍କୋର୍ ହୋଇ ନପାରିଲା ତେବେ ଟ୍ରଏ ବକର୍ ସହାୟତା ନିଆଯାଏ ଟ୍ରଏ ବକର୍ରେ ଦୁଇ ଦଳର ପାଞ୍ଚ ପାଞ୍ଚ ଜଣ ଖେଳାଳି ଗୋଲ୍ ପୋଷ୍ଟ୍ ଭିତରକୁ ସଟ୍ ମାରିଥାନ୍ତି ଏବଂ ଯାହାର ସବୁଠାରୁ ଅଧିକ ସଂଖ୍ୟା ଗୋଲ୍ ପୋଷ୍ଟ୍ ଭିତରକୁ ଯାଇଥାଏ ସେ ଦଳ ବିଜୟ ହୁଏ